ରୋଷେଇ କରିବା ପୂର୍ବରୁ ମୁଁ କଡ଼େଇ ଡେକ୍ଚି ଏବଂ ପିଠା ଖଡ଼ିକା ରଖିଥାଏ ଏବଂ ପରିବାକୁ ଭଲ ଭାବରେ କାଟି ତାକୁ ପରିଷ୍କାର କରି ତାକୁ ଗୋଟିଏ ସାଇଡ୍ରେ ରଖେ ଏବଂ ବିଭିନ୍ନ ପ୍ରକାର ମସଲା ମସଲା ଦ୍ରବ୍ୟକୁ ମଧ୍ୟ ରଖେ ଆଉ ତେଲ ରୋଷେଇ ପ୍ରସ୍ତୁତ କରିବା ପାଇଁ ଯାହା ବି କିଛି ଆବଶ୍ୟକ ହୋଇଥାଏ ଯେମିତିକି ଆମର ତେଲ ହେଉ ଲଙ୍କା ହେଉ ପିଆଜ ହେଉ ତାକୁ ଭଲ ଭାବରେ ସାଇଡ୍ କରି ରଖେ ଏବଂ ରୋଷେଇ କରିବା ପୂର୍ବରୁ ସବୁ ଜିନିଷ ପ୍ରତି ଭଲ ଧ୍ୟାନ ଦିଏ ଏବଂ ଭଲସେ ପ୍ରସ୍ତୁତ କରିଥାଏ